ଦହିବରା ଗୁପଚୁପ୍ ଦହିବରା ଆମର ମାନେ ଯେଉଁମାନେ ତିଆରି କରନ୍ତି ସେମାନେ ଦହିବରାକୁ ଛାଣି ଦିଅନ୍ତି ତାପରେ ତାକୁ ବରାକୁ କ'ଣ କରନ୍ତି ନା ଦହି ପାଣିରେ ପକେଇ ଦିଅନ୍ତି ପକେଇ ତାକୁ ଛୁଙ୍କ ମାରନ୍ତି ସେହି ଛୁଙ୍କଟାକୁ ନେଇକି ସେ ଦହିପାଣିରେ ପକେଇ ଦେଇକି ଛୁଙ୍କଟାକୁ ଗୋଳେଇ ଦିଅନ୍ତି ଗୋଳେଇ ଦେଇ ତାପରେ ଲୋକମାନଙ୍କୁ ଛାଣି ଛାଣିକା ଦିଅନ୍ତି ଦହି ପାଣି ଦିଅନ୍ତି ଲଙ୍କା ଗୁଣ୍ଡ ବିଟ୍ ଲୁଣ ଏମିତି ସବୁ ପକେଇକି ଲୋକମାନଙ୍କୁ ଦଅନ୍ତି ତାପରେ ଗୁପଚୁପ୍ ଗୁପଚୁପ୍ ତ ସେମିତି ଆଳୁ ଚକଟି ଦେଇକି ପିଆଜ ଫିଆଜ ପକେଇକି ଆଉ ଗୁପଚୁପ୍ ଛାଣିକି ଲୋକମାନଙ୍କୁ ଦଅନ୍ତି ସେମାନେ ଖାଇ ଖୁସି ହୁଅନ୍ତି ଆଉ